ଖାଦ୍ୟରେ ଆମେ ସବୁବେଳେ ଭଲ ଖାଇବାପାଇଁ ଚେଷ୍ଟା କରିଥାଉ ସ୍ୱାସ୍ଥ୍ୟକୁ ଭଲ ରଖିବାପାଇଁ ଚେଷ୍ଟା କରିଥାଉ ଆମେ ସକାଳେ ଗାଁ ଗହଳିରେ ଘର ଯେହେତୁ ସକାଳେ ଉଠୁ ତ ମୁଢ଼ି ଥାଏ ତ ମୁଢ଼ି ଖାଉ ସକାଳେ ଭଜା କଲୁ ରୋଷେଇ କଲୁ ଗୋଟେ ଭଜା ଭାଜିଲୁ ମୁଢ଼ି ଖାଇଲୁ ପୁଣି ଦ୍ୱିପହର ହେଇଗଲା ଦ୍ୱିପହର ଟାଇମ୍ ହେଇଗଲା ଖାଇଲୁ ଆମେ ଭାତ ଭାତ ପାଇଁ ଭାତ ରୋଷେଇ କରିଥାଉ ଭାତ ହେଇଥାଏ ଆଉ ତରକାରୀ ଆମେ ବନେଇଥାଉ ଡାଲିଟେ ହେଇଥାଏ ଡାଲି ଶାଗ ଆଳୁ ଭର୍ତା ଗୋଟେ ଭଜା ହେଇଥାଏ ବାର ଥିଲେ ଗୁରୁବାର ସୋମବାର ଏସବୁ ବାରରେ ଆମେ ସାଧା ଖାଇଥାଉ ଆଉ ଯୋଉ ରବିବାର ଥାଏ କି ବୁଧୁବାର ଥାଏ ସେସବୁ ବାରରେ ଆମେ ଆମିଷ ଖାଇଥାଉ ମାଂସ ହେଇଥାଏ ଆଉ ମାଛ ହେଇଥାଏ ମାଂସ ହେଇଥାଏ ଅଣ୍ଡା ହେଇଥାଏ ତ ଆମିଷ ବାରରେ ଆମେ ଆମିଷ ଖାଇଥାଉ ଆଉ ସାଧା ବାରରେ ସାଧା ଖାଇଥାଉ କିନ୍ତୁ ଆମ ସ୍ୱାସ୍ଥ୍ୟକୁ ଆମେ ଭଲ ରଖିବାପାଇଁ ଆମେ ଚେଷ୍ଟା କରିଥାଉ ରହିଲା ରାତି ଦ୍ୱିପହରେ ଆମେ ଭାତ ତରକାରୀ ଆମେ ଯାହାବି ବନେଇଥାଉ ତରକାରୀ ଆମେ ଖାଇଥାଉ ଆଉ ରାତିରେ ରାତିରେ ଆମେ କ୍ଷୀର ରୁଟି ଆଉ ତରକାରୀ ଡାଲମା ଆମେ ବନେଇକି ରାତିରେ ମଧ୍ୟ ଖାଇଥାଉ ଖାଇବାରେ କୌଣସି ଅସାଧାରଣତା ଆମେ କରି ନଥାଉ ଖାଇବାରେ ଆମ ଦେହକୁ ସ୍ୱାସ୍ଥ୍ୟ ରଖିବାପାଇଁ ସ୍ୱାସ୍ଥ୍ୟକୁ ଠିକ୍ ରଖିବାପାଇଁ ଆମେ ଭଲ ହିଁ ଭଲ ଖାଇବା ତାଜା ଖାଇବା ଖାଇଥାଉ